ବୌଦ୍ଧ ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣଗୁଡ଼ିକ ହେଲା ଯେମିତିକି ଶିକ୍ଷା ଶିକ୍ଷାଟା ସମସ୍ତ ଗାଁରେ ସ୍କୁଲ୍ ତିଆରି କରାଯାଉଛି ସ୍କୁଲ୍ କଲେଜ ତ ଆଜିକାଲି ତ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ମାଗଣାରେ ଖାଇବା ଦିଆଯାଉଛି ତା'ପରେ ପୋଷାକ ଦିଆଯାଉଛି ବହି ମଧ୍ୟ ଦିଆଯାଉଛି ତା'ପରେ ଆମେ ଯଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବା ତା'ହେଲେ ଆମର ପ୍ରାଥମିକ ଚିକିତ୍ସାଳୟ ଅଛି ଗୋଷ୍ଠୀ ଚିକିତ୍ସାଳୟ ମଧ୍ୟ ଅଛି ମୁଖ୍ୟ ଚିକିତ୍ସାଳୟ ଅଛି ଆଉ ସାହାଯ୍ୟ କରିବା ପାଇଁ ଆମ ପାଖରେ ଗାଁ ପ୍ରତ୍ୟେକ ଗାଁରେ ଆଶା ଦିଦି ମଧ୍ୟ ଅଛନ୍ତି ତ ତା'ପରେ ଆମେ ଦାରିଦ୍ର୍ୟ କ୍ଷେତ୍ରରେ ଯଦି ଦେଖିବା ତା'ହେଲେ ସରକାର ସମସ୍ତ ଲୋକଙ୍କ ଦାରିଦ୍ର୍ୟତା ଦୂର କରିବା ପାଇଁ ସମସ୍ତଙ୍କୁ ଚାଉଳ ଦେଉଛନ୍ତି ଗହମ ଦେଉଛନ୍ତି ଯେ ବୁଢ଼ାବୁଢ଼ୀମାନଙ୍କୁ ଭତ୍ତା ମଧ୍ୟ ଦିଆଯାଉଛି ଆଉ ନାରୀ ସଶକ୍ତିକରଣରେ ଯଦି ଦେଖିବା ତା'ହେଲେ ଆଜିକାଲି ତ ବହୁତଗୁଡ଼ିଏ ମିଶନମାନେ ଅଛି ଯେମିତି ଗୋଟିଏ ଏସ୍ଏଚ୍ଜି ଗ୍ରୁପ୍ ଏସ୍ଏଚ୍ଜି ଗ୍ରୁପ୍ ଦ୍ୱାରା ଯେମିତି ବିଭିନ୍ନ ଋଣ ଦିଆଯାଉଛି ଋଣ ପାଇବା ଦ୍ୱାରା ସମସ୍ତେ ଟିକିଏ ଦାରିଦ୍ର୍ୟତା ଦୂର ହୋଇଯାଇପାରୁଛି ତ ସରକାର ଆମକୁ ପ୍ରତ୍ୟେକରେ ସବୁ ସାହାଯ୍ୟ କରୁଛି